ହଁ ପ୍ରଥମେ ଯେଉଁ ଜିନିଷ ମୁଁ ମଗେଇଥିଲି ସେ ଜିନିଷଟା ବହୁତ ବଢ଼ିଆ ବାହାରିଛି ଭଲ କାମ ଦେଉଛି ଆଉ ଭଲ୍ ଜିନିଷଟା ଏ ମତେ ଭଲ୍ ଲାଗ୍ଲା ଯେହେତୁ ମୁଁ ସେଟା ସିଲେକ୍ଟ କରିଥିଲି ଆଉ ସେ ଜିନିଷ୍ଟା ଆକ୍ଚୁଲି ପୁରା ଦେହ ପାଇଁ ବହୁତ ସୁନ୍ଦର୍ ମାନେ ଆମ୍କେ କାମ୍ ଦଉଛେ ଆଉ ବିଭିନ୍ନପ୍ରକାର ଯାହାବି ଆମର ପ୍ରୋବ୍ଲେମ୍ ଥିଲା ସେ ପ୍ରଡ଼କ୍ଟ୍ରୁ ଆମେ ସେ ଉତ୍ପାଦରୁ ଆମେ ତା'ର୍ ସକାରାତ୍ମକ ଯେନ୍ ଅନୁଭୂତିଟା ଆମର୍ ମିଳୁଛେ ସେଟା ବହୁତ୍ ବଢ଼ିଆ ଲାଗୁଛେ ତେଣୁକରି ମତେ ଇ ଜିନିଷ୍ଟା ବହୁତ୍ ବଢ଼ିଆ ଲାଗ୍ଲା ଯେ ଯାହା ଫଳରେ ଫାଷ୍ଟ୍ ଫାଷ୍ଟ୍ ଜିନିଷ୍ଟା ଯେନ୍ଟା ପ୍ରଥମ ଉତ୍ପାଦଟା ମୁଇଁ ଯେନ୍ ଅର୍ଡ଼ର୍ କରିକିରି ଆଣିଥିଲି ଆଉ ମୁଇଁ ସେଟା ଯେନ୍ ୟୁଜ୍ କଲି ବ୍ୟବହାର୍ କଲି ସେଥିରୁ ମତେ ବହୁତ୍ ବଢ଼ିଆ ଲାଗ୍ଲା ଭଲ୍ ଲାଗ୍ଲା ଆଉ ସେ ଜାଗାରେ ଆପଣ୍ମାନେ ବି ହୁଏତ ସେ ଜିନିଷ୍କେ ମଗେଇକରି ନିଶ୍ଚିତ ରୂପରେ ତା'ର୍ ଫଳଟା ସୁଫଳଟା ଯେନ୍ଟାକି ସୁଫଳପ୍ରଦ ପାଇପାର୍ବେ